ମୁଁ ଆମ ପାଖ ବଜାର ଜଟଣୀ ରୁ ଗୋଟିଏ ମୁଣ୍ଡରେ ଲଗାଇବା ପାଇଁ ତେଲ ଆଣିଥିଲି ଯାହାକୁ ଲଗାଇବା ଦ୍ଵାରା ମୋର ବେଶୀ ରୁପି ହେଲା ଏବଂ ଚୁଟି ଝଡ଼ିଲା ବର୍ତ୍ତମାନ ସେହି ତେଲକୁ ମୁଁ ବନ୍ଦ କରିଦେଇଛି